କ୍ଷମାକର ସାର୍ କହୁଛନ୍ତି ନାଁ ଆଉ କ'ଣ ମେଡ଼ିକାଲ୍ ଯିବାର ଅଛି ଆଉ ମୁଁ ମୁଁ ମାଧବାନନ୍ଦ ମାଧବ ସାହୁ ଆମର ହଁ ହଁ ଆମର ଆଖି ଅପରେସନ୍ ଗୋଟେ ଅଛି ଆପଣ ଆପଣ କ କେଉଁ ଦିନ ଯିବା ପାଇଁ ଆଖି ଅପରେସନ୍ କୁହନ୍ତୁ ମଙ୍ଗଳବାର ଗୁରୁବାର ଡକ୍ଟର୍ ଆସୁଛନ୍ତି ଆମେ ତା'ହେଲେ କେଉଁ ଦିନ ଯିବୁ ବିଜୁ କାର୍ଡ଼ ହଁ ବିଜୁ କାର୍ଡ଼ ନେଇକି ଯିବୁ କି ବିଜୁ କାର୍ଡ଼ ନେଇକି ଯିବାକୁ ପଡ଼ିବ କି ଆଉ କିଏ ଆଣ୍ଠୁ ଗଣ୍ଠି ଡକ୍ଟର୍ ଅଛନ୍ତି କି କେଉଁ ବାର ସିଏ ଆସୁଛନ୍ତି ଏ ବାର କେଉଁ ଦିନ ଯେ ଅଲଟ୍ରାସାଉଣ୍ଡ୍ ହେଉଛି ନାଁ ଅଲଟ୍ରାସାଉଣ୍ଡ୍ ହେଉଛି ନାଁ ଆମେ ଯିବୁ ଅଲଟ୍ରାସାଉଣ୍ଡ୍ କରିବୁ ଅପରେସନ୍ ହେଲେ ପଇସା କମି ଯିବ ବିଜୁ କାର୍ଡ଼ ନେଇକି ଯିବୁ ଟିକେଟ୍ କରିବା ପାଇଁ ପଡ଼ିବ କି ସାର୍ ଟିକେଟ୍ କରିବାକୁ ପଡ଼ିବ କି ଆପଣ ଟିକେଟ୍ କରିବେ ନା ନାଁ ଆମେ ନାଁ ଆମେ ଟିକେଟ୍ କରିବୁ ଏ ଟିକେଟ୍ ପଇସା କେତେ ନେଉଛନ୍ତି

ଦୁଇଶହ ଆପଣ ଟିକେଟ୍ କରି ଦେଇଥିବେ ହଉ ମୁଁ ମୁଁ ରହିଲି